ମୁଁ ଯେଉଁ ସାର୍ଟଟି କିଣିକି ଆଣିଥିଲି ସେ ତା'ର ଖରାପ ଗୁଣ ହେଲା ତା'ର ରଙ୍ଗ ବି ରହିଲାନି ରଙ୍ଗ ଛାଡ଼ିଗଲା ବୋତାମ ଗୁଡ଼ାକ ଛିଡ଼ିଗଲା ସୂତା ଗୁଡ଼ାକ ସବୁ ଖୋଲି ହୋଇଗଲାଣି ତାକୁ ଆଉ ବ୍ୟବହାର କରିବା ପାଇଁ ଭଲ ଲାଗୁନି